ଆମ ଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆ ତେଣୁ ଆମକୁ ଓଡ଼ିଆ ଭାଷା କହିବାକୁ ବହୁତ ଭଲ ଲାଗେ

କି ଆମକୁ ସେଗୁଡ଼ା କହିବା ପାଇଁ ବି ଆମେ ଚାହୁଁନି କାରଣ ଆମର ସେ ଭାଷାକୁ ଇଏ କରୁନି ଆମେ ନିଜେ ନିଜକୁ ଗର୍ବିତ ଯେ ଆମେ ଓଡ଼ିଆରେ କହୁ ବୋଲି